ସନ୍ଧ୍ୟା ସନ୍ଧ୍ୟା ପରେ ଯେଉଁ ଟିଉସନ୍ ପିଲାମାନେ ଯେଉଁ ପ୍ରାଇଭେଟ ସଂସ୍ଥାରେ ପିଲାମାନେ ପାଠ ଯେଉଁ ପଢ଼ୁଛନ୍ତି ସେଇଟା ମାନେ ମୁଁ ଦେଖିଛି ଯେ ଗୋଟେ ଗୋଟେ ମାନେ ଭଲ ମଧ୍ୟ ପାଠ ପଢ଼ା ହଉଛି ବେଳେବେଳେ ଖରାପ ମଧ୍ୟ ପାଠ ପଢ଼ା ହଉଛି ବିଭିନ୍ନ ଚାପଗ୍ରସ୍ତ ପିଲାମାନେ ପଢ଼ୁଛନ୍ତି ଯେଉଁ ଆପଣ ଟିଉସନ୍ ମାଷ୍ଟର ରଖୁଛୁ ଯେଉଁ ଭଲ ପାଠ ପଢ଼ଉଛନ୍ତି ସେମାନେ ଗୋଟେ ଭଲ ଭଲ ନାଁ ମଧ୍ୟ କରୁଛନ୍ତି ଆଉ ଖରାପ ହଉଛି ଖରାପ ହଉଛି ଯେଉଁ ମାଷ୍ଟରମାନେ ଯେଉଁ ପ୍ରାଇଭେଟରେ ପଢ଼ଉଛନ୍ତି ସେମାନଙ୍କୁ ଖାଲି ଟଙ୍କା ଲୁଭରେ ସେମାନଙ୍କୁ କିଛି ପାଠ ପଢ଼ଉନାହାଁନ୍ତି ଖାଲି ହଉଛି ସେମାନେ ପିଲାମାନଙ୍କୁ ଟାକ୍ସ ଗୁଡ଼ାକ ଦେଇ ଦଉଛନ୍ତି ତମେ ମୁଁ ଘରୁ କରିକି ଆଣିବ ଆଉ ଏଇଠି ଖାଲି ଖାତା ଦେଖୁଛନ୍ତି ଆଉ କିଛି ନାହିଁ ଆଉ ହଉଛି ପିଲାମାନଙ୍କୁ ଚାପଗ୍ରସ୍ତ ଗୋଟେ ଗୋଟେ ମାନେ ବିଭିନ୍ନ ମାନେ ପ୍ରେସର ଦିଆହଉଛି ପିଲାମାନଙ୍କୁ ପାଠ ପଢ଼ିବାରେ ଯେମିତି ଆମେ ଫାଷ୍ଟ ହଉଛି ପିଲାକୁ ଦେଖିବା ଯେ ପିଲାଟା କେଉଁ ପ୍ରକାର ପିଲା ସେ ପାଠକୁ କ୍ୟାପଚର କରିବା ପାରିବ ସେଇ ହିସାବରେ ଆମେ ଦେଖିବା ପିଲାଟା କେଉଁ ଭଳିଆ ହେଲେ ପାଠକୁ ଧରିପାରିବ ଭଲ ଭାବରେ ସେ ଭଲସେ ପାଠ ପଢ଼ିପାରିବ ଫାଷ୍ଟ ହଉଛି ଆମେ ପିଲାକୁ ସେଇ ହିସାବରେ ଆମେ ପଢ଼େଇବାକୁ ଦେବା ବେଶୀ ପ୍ରେସର ପ୍ରେସର ଦେଲେ ପିଲାଟା ପାଠ ପଢ଼ିବନି ଆମେ ଦେଖିବା ଯେ ପିଲାଟା ଫାଷ୍ଟ ଦେଖିବା ପିଲାଟା କେଉଁ ଭାବରେ ପାଠ ପଢ଼ୁଛି ତାପରେ ଆଉ ପ୍ରାଇଭେଟ ସଂସ୍ଥାରେ ଦେଖାଯାଉଛି ବିଭିନ୍ନ ସଂସ୍ଥା ଗୁଡ଼ାକରେ ମାନେ ଟଙ୍କା ଲୁଭରେ ବହୁତ ଗୁଡ଼ାକ ପିଲା ଏକାଠି ଜାଗାରେ ବସଉଛନ୍ତି ଦଶ କି ପନ୍ଦର ସେଥିପାଇଁ ଆମେ ସେ ସେ ଭାବରେ ନ କରିକି ଆମେ ଗୋଟେ ଗୋଟେ ଜାଗାରେ କମ୍ କମ୍ ପିଲା ମଧ୍ୟ କେମିତି ଭଲ ଭାବରେ ସେ ଅଣେଇ ପାରିବେ ଭଲ ଭାବରେ ସେମାନଙ୍କୁ ଦେଖିପାରିବା ସେଭଳିଆ ଆମେ ବ୍ୟବସ୍ଥାଟେ କଲେ ଭଲ ହୁଅନ୍ତେ ଆଉ ହଉଛି ଗୋଟେ ଗୋଟେ ପ୍ରାଇଭେଟ ସଂସ୍ଥାରେ ପିଲାମାନଙ୍କୁ ହଉଛି ବିଭିନ୍ନ ଗୋଟେ ପିଲା ଯେତିକି ପାରୁନଥିବ ତାକୁ ଅଧିକା ଅଧିକା ସେ ପାଠ ଗୁଡ଼ାକ ଦିଆହଉଛି ଯାହାଫଳରେ ସେମାନଙ୍କୁ କୁହାଯ ତମେ ଯଦି ଟାକ୍ସ ଗୁଡ଼ାକ କିଛି କରିନପାରିବ ତାଙ୍କୁ ପାନିସମେଣ୍ଟ ଦିଆହବ ସେମିତି ମଧ୍ୟ ପ୍ରେସରାଇଜ ମଧ୍ୟ କରାଯାଉଛି